ମୁଁ ଅଧିକାଂଶ ସମୟରେ ଅତିବାହିତ କରୁଥିବା ପାଠାଗାର ନାମ ହେଲା ହରେକୃଷ୍ଣ ମହତାବ ଷ୍ଟେଟ୍ ଲାଇବ୍ରେରୀ ତାହା ଭୁବନେଶ୍ୱରରେ ଅବସ୍ଥିତ ମୋ ଘରେ ଏକ ଛୋଟ ବ୍ୟକ୍ତିଗତ ଲାଇବ୍ରେରୀ ଅଛି ଯେଉଁଠିକି ବିଭିନ୍ନ ପ୍ରକାର ଗଳ୍ପ ବହି ପୌରାଣିକ ଓ ଗୀତ ବହି ଉପଲବ୍ଧ ଅଛି ମୋର ଆଶା ଅଛି ମୁଁ ଭବିଷ୍ୟତରେ ଏକ ବଡ଼ ପାଠାଗାର ତିଆରି କରିବି ଯାହାକି ଲୋକମାନଙ୍କ କାମରେ ଲାଗିବ